ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପରେ ପ୍ଳେ ଷ୍ଟୋର ଫେସବୁକ ଖୋଲା ଯାଉଛି କିନ୍ତୁ ସ୍ମାର୍ଟ ଫୋନରେ କିଛି ଫାଇଦା ଭଲ ଅଛି ଓ କିଛି କ୍ଷତି ଅଛି ଭଲ କଣ ପିଲା ମାନେ ପାଠଶାଠ ପଢ଼ି ପାରୁଛନ୍ତି ଏବଂ ଫୋନରେ ସବୁ ଆଡୁ ଭଲ ଶିଖି ପାରୁଛନ୍ତି କ୍ଷତି କଣ ହଉଛି ଯେଉଁ ଆମର ପବଜି ଗେମ ଖେଳୁଛନ୍ତି ପିଲାମାନେ ସେଥିରେ ଜୀବନ ଆତ୍ମହତ୍ୟା କରି ପାରୁଛନ୍ତି